ହେଲୋ ହେଲୋ

ହଁ ହଁ ହଁ ଏମିତି ତ ନାଇ ହେବା କଥା କେମିତି ହେଲା କ'ଣ ଅସୁବିଧା ହୋଇଛି ହଉ ଠିକ୍ ଅଛି ତାହାଲେ ମୁଁ ଷ୍ଟାଫମାନଙ୍କୁ ଡାକିକି ଦେଖୁଛି କ'ଣ ହୋଇଛି ଏମିତି ତ ନାଇ ହେବା କଥା କେମିତି ହେଲା ଯେ ଷ୍ଟାଫ୍ ଡାକିକି ପଠଉଛି କିଏ ଉଠଉନାହାନ୍ତି ହଁ ଷ୍ଟାଫ୍ମାନଙ୍କୁ ତ କୁହା ହୋଇଥିଲା ଯେତେବେଳେ ବି କଷ୍ଟମର୍ ଆସିବେ ସାଙ୍ଗେ ସାଙ୍ଗେ ଫୋନ୍ ହଁ ଠିକ୍ ଅଛି ମୁଁ ତାହାଲେ କହୁଛି ଆଉ ସେସବୁ ଯାଇକି ସେଠି ଜିନିଷ ଦେଇ ଦେବେ ଆଉ ସେଇଟା ତ ସବୁଆଡ଼େ ଅଛି ନା ରହିଲା ମାତ୍ରକେ ପଇସା ଦିଆଯିବ ବୁକ୍ କରାଯିବ ଆଉ ସୁବିଧା ହେଉନି କେମିତି କହିଲେ ହଉ ଠିକ୍ ଅଛି ମୁଁ ଷ୍ଟାଫ୍ କହୁଛି ଯାଇକି ସୁବିଧା କ'ଣ ଅସୁବିଧା ହୋଇଛି କ'ଣ ହୋଇଛି ସେ ଦେଖିବ ହେଲା ଆଉ କ'ଣ ଅସୁବିଧା ହୋଇଛି କୁହ ହଁ ହଁ ଠିକ୍ ଅଛି ଆପଣ ଜଣେଇଲେ ମୁଁ ଯାଉଛି ଷ୍ଟାଫ୍ମାନଙ୍କୁ କହିବି କହିକି ସବୁ ସଫାସୁତରା କରିବି ହେଲା ଆଉ କ'ଣ ଅସୁବିଧା ନା ନା ନା ସେମିତି କରିବେନି ମୁଁ ସେଇଟା ଦେଖୁଛି କ'ଣ ହୋଇଛି ମୁଁ ସେଇଟା ଦେଖୁଛି ସେଇଟା କରିବା କଥା ନୁହେଁ ଯଦି କରୁଛନ୍ତି ମୁଁ ଦେଖୁଛି କିଏ କରୁଛି ଷ୍ଟାଫ୍ର ଯେ ମୁଁ ଦେଖିକି କହୁଛି ହେଲା ଆଉ କ'ଣ ଅସୁବିଧା ହେଲା ହଉ ଠିକ୍ ଅଛି ମୁଁ ଷ୍ଟାଫ୍ ପଠେଇ କିରି କରିବେ ହୁଁ ଆଉ ସେମିତି ତ ନାଇ ଷ୍ଟାଫ୍ ଅଛ ନାଁ ନାଁ ଷ୍ଟାଫ୍ ତ ଭଲ ଅଛନ୍ତି ସବୁ ତ କଥା ଶୁଣୁଛନ୍ତି ଆଉ ଷ୍ଟାଫ୍ କୁଆଡ଼େ ଯାଇ ନାହାନ୍ତି ଆଉ ପଠଉଛି ସେ ଯାଇକି କ'ଣ ଅସୁବିଧା ହୋଇଛି ଦେଖିବେ ନାଁ ନାଁ ହେବ ନା ସୁବିଧା କାଇଁ ସୁବିଧା ହେବନି ହଉ ଠିକ୍ ଅଛି ହଁ ଠିକ୍ ଅଛି କ'ଣ ପ୍ରୋବ୍ଲେମ୍ ଅଛି ଯାଇକି ଷ୍ଟାଫ୍ଙ୍କୁ ପଠେଇ କି ସେଟା ଦେଖିକି ଇଏ କରି ଦେଉଛି କିଛି ବ୍ୟସ୍ତ ହେବାର ନାହିଁ ହେଲା ଠିକ୍ ଅଛି ହଁ କରୁଛି ଶୀଘ୍ର କରି ପଠାଉଛି

ରଖୁଛି କ'ଣ କହିଲେ ହଁ ଠିକ୍ ଅଛି ଷ୍ଟାଫ୍ ସାଙ୍ଗେ ସାଙ୍ଗେ ହୋଟେଲ୍ ପିଲାକୁ ପଠେଇକି କ'ଣ ହୋଇଛି କ'ଣ ନାଇଁ ପ୍ରୋବ୍ଲେମ୍ ସଲ୍ଭ କରିବା ଲାଗି ବହୁତ ଜଲ୍ଦି ଚେଷ୍ଟା କରିବି ଆପଣ ବ୍ୟସ୍ତ ନା ହୁଅ ହେଲା ରଖୁଛି